ହଁ ଭାଇ ଆପଣଙ୍କ ରେଷ୍ଟୁରାଣ୍ଟରୁ ମୁଁ ଅର୍ଡ଼ର୍ କରିଥିଲି ବିରିୟାନୀ ମୁଁ ମୋ ସାଙ୍ଗମାନେ କିଛି ଜଣ ଅଛନ୍ତି ଖାଇବେ ବୋଲି ଖାଇବାକୁ ଖାଇବାପାଇଁ ଅର୍ଡ଼ର୍ କରିଥିଲୁ ମିଶିକି ବିରିୟାନୀ ଅଣିଥିଲୁ ତା ସାଙ୍ଗକୁ ଯେଉଁ କଚୁମ୍ବର ଦେଇଥିଲେ ସେଇଟା ବି ଦେଇଥିଲେ ଆଉ ଚାଉମିନ୍ ଏମତି ଅର୍ଡ଼ର୍ କରିଥିଲୁ ଆପଣଙ୍କ ବିରିୟାନୀଟା ଭାଇ ବିଶ୍ୱାସ କରିବେନି ଏତେ ଭଲଥିଲା ମାନେ ସମସ୍ତେ ବହୁତ ଭଲ କହିଲେ ଭଲ ସାଙ୍ଗମାନେ ସମସ୍ତେ ମିଶିକି ଖାଇଲୁ ବହୁତ ଭଲଥିଲା ବିରିୟାନୀ କିନ୍ତୁ ତା' ସାଙ୍ଗକୁ କଚୁମ୍ବରଟା ଯେଉଁ ଦେଇଥିଲା ସେଇଟା ବିଶ୍ୱାସ କରିବେନି ଭାଇ ବହୁତ ମାନେ ବାସି ହେଇଯାଇଥିଲା ବୋଧେ ସେଇଟା ଭଲ ଲାଗୁ ନଥିଲା ଏତେ ଟେଷ୍ଟ୍ ନଥିଲା ଆଉ ଚାଉମିନ୍ ଯେଉଁ ଦେଇଥିଲେ ସେଇଟା ତ ବହୁତ ଭଲ ଥିଲା ଖାଲି କଚୁମ୍ବରଟା ଯେଉଁ ଦେଇଥିଲେ ସେଇଟା ଭଲ ନଥିଲା ବାସି ହେଇଯାଇଥିଲା ଆମ୍ବିଳା ଲାଗୁଥିଲା କେମତି ଗୋଟେ ତ ନହଲେ ଆଉ ସବୁ ଥିଙ୍ଗସ୍ ବହୁତ ଭଲ ଥିଲା ଆପଣ ମୋତେ ଆଗକୁ ଯେତେବେଳେ ଦେବେ ଭଲ ଦହି ଦେ ଭଲ ଦହି ପକେଇକି ଭଲ କରିକି ଦେବେ ଯେଉଁଥିପାଇଁକି ଆମେ ସମସ୍ତେ ଆପଣଙ୍କ ପ୍ରତି ସନ୍ତୁଷ୍ଟ ହେଇପାରିବୁ ନହେଲେ ଆଉ ସବୁ ଆପଣଙ୍କର ଯେତେ ସବୁ ବିରିୟାନୀଫିରିୟାନୀ ଚାଉମିନ୍ ଏମିତି ବହୁତ କିଛି ନୁଡ଼ୁଲସ୍ ହେରିକା ଯାହା ଆଣିଲୁ ବହୁତ ଭଲ ଥିଲା ବହୁତ ଭଲ ଆପଣଙ୍କର ବି କରନ୍ତି ସେଇ ଗୋଟା ଖାଲି କଚୁମ୍ବରଟା ଯେଉଁ ଆଣିଲି ସେଇଟା ଟିକିଏ ଖରାପ ସୋ ଇମ୍ପ୍ରେସନ୍ ଟିକିଏ ଖରାପ ଆସିଗଲା ଏଁ କିନ୍ତୁ ଆପଣ ଆମେ ଆଉଥରେ ଆଣିବୁ ଆପଣ ମୋର ବିଶ୍ୱାସ କି ଆପଣ ସେଇଟା ଭଲ କରିକି ଦେବେ ସେଇଟା ଟିକିଏ ଖରାପ ଥିଲା ନହେଲେ ଆଉ ବାକି ଏଁ ଚାଉମିନ୍ ବିରିୟାନୀ ଯେଉଁ ତା' ଇଏଟା ଭଲ ଥିଲା ରାଇତା ଖାଲିଟା ଖରାପଥିଲା ଏ ଭଲ ଲାଗୁନଥିଲା ଆମ୍ବିଳା ହେଇଯାଇଥିଲା ଦହିଟା ଅବାଗିଆ ଲାଗୁଥିଲା ତ ଏମତି ନହେଲେ ଆଉ ସବୁ ଥିଙ୍ଗସ୍ ଆପଣଙ୍କର ବହୁତ ଭଲ ରେଷ୍ଟୁରାଣ୍ଟର ଯାହା ପରିବେଶ ଫରିବେଶ ସବୁ ଭଲ ହେଲେ ଖାଦ୍ୟ ସବୁଦିନ ଭଲ କଲେ ବହୁତ ଭଲ ହେବ ଆଉ ନହେଲେ ବିରିୟାନୀ ବହୁତ ଭଲଥିଲା ଟେଷ୍ଟ୍ ବି ବହୁତ ଭଲ